ମୋର ମନେ ଥିବା ପାଞ୍ଚୋଟି ତାରିଖ ହେଲା ତିନି ଚାରି ଦୁଇହଜାର ବାର ପାଞ୍ଚ ତିନି ଦୁଇହଜାର ତେର ଛଅ ତିନି ଦୁଇହଜାର ଚଉଦ ପାଞ୍ଚ ଚାରି ଦୁଇହଜାର ଚଉଦ ତିନି ସାତ ଦୁଇହଜାର ପନ୍ଦର